ଗଞ୍ଜାମ ଜିଲ୍ଲାରେ ବହୁତ ଗୁଡ଼ିକ ଜାତି ବା ଜନଜାତି ବସବାସ କରିଥାନ୍ତି ଯେମିତିକି ପଶ୍ଚିମବଙ୍ଗ ପଟୁ ମୁସଲମାନ ମାନେ ବ ବସ ଆସି ବସବାସ କରିଥାନ୍ତି ଏବଂ କନ୍ଧମାଳ ରାୟଗଡ଼ା ପଟୁ ବହୁତ ଗୁଡ଼ିକ ଗୁଡ଼ିଏ ଆଦିବାସୀ ବା ଜନଜାତି ମଧ୍ୟ ବା ବା ଜନବାସ କରିଥାନ୍ତି ଏଥି ସବୁ ଜାତି ଧର୍ମର ପର୍ବ ପର୍ବା ପର୍ବାଣି ଏବଂ ସାଂସ୍କୃତିକ ମହୋତ୍ସବ ବହୁତ ଆନନ୍ଦରେ ପାଳନ କରାଯାଏ ସମସ୍ତେ ମିଳିମିଶି ରହିଥାନ୍ତି ଏବଂ ସମସ୍ତ ହସଖୁସିରେ ନିଜ ପରସ୍ପର ସହିତ ମିଳାମିଶା କରିଥାନ୍ତି ଏବଂ ଓଡ଼ିଆ ଭାଷାରେ ପରସ୍ପର ସହିତ ଯୋଗାଯୋଗ କରଥାନ୍ତି